ଓଡ଼ିଆ ଆମ ମାତୃଭାଷା ଓଡ଼ିଶାରେ ମଧ୍ୟ କେତେ ଲୋକ ଅଛନ୍ତି ଯିଏକି ଓଡ଼ିଆ କହିପାରୁ ନାହାଁନ୍ତି ସେଥିମଧ୍ୟରୁ କେତେ ମୂକ ଅଛନ୍ତି ଓଡ଼ିଆ ଓ ଓଡ଼ିଆ ଭାଷା ବୁଝିପାରିବେନି ଆମେ ତାଙ୍କୁ କିଛି ଅଭିନୟ କରିକି ଏବଂ ସଙ୍କେତ ଦେଇକି ବୁଝାଇପାରିବା